ଆମର ଓଡ଼ିଆରେ ବହୁତ ଚ୍ୟାନେଲ୍ ଅଛି ଯେଉଁଥିରେ ଓଡ଼ିଆ ସିରିଏଲ୍ ସବୁ ଦିଏ ଓଡ଼ିଆ ଫିଲ୍ମ ବି ବହୁତ ଅଛି ଓଡ଼ିଆ ଗୀତ ଅଛି ପ୍ରାର୍ଥନା ଚ୍ୟାନେଲ୍ରେ ସବୁଦିନ ସକାଳେ ସକାଳେ ଭଗ୍ ଭଗବାନଙ୍କର ସବୁ ଗୀତ ଓଡ଼ିଆରେ ସବୁ ଅଛି ସେଗୁଡ଼ାକ ସବୁ ଆମେ ଶୁଣୁ ଆଉ ରେଡ଼ିଓରେ ସବୁବେଳେ ଯେଉଁ ଦୂରାଦରାନ୍ତର ସମାଚାର ଆଉ ଯେଉଁ ସବୁ ଅଛି ଅଲଗା ଅଲଗା ସବୁ ମନୋରଞ୍ଜନ ପ୍ରତ୍ୟେକ ଯେଉଁ ସବୁ ରେଡ଼ିଓରେ ସବୁ ଶୁଣୁ ଟେଲ୍ ଟିଭିରେ ବି ସବୁ ଓଡ଼ିଆରେ ସମାଚାର କୁହେ ଦୂରଦୂରାନ୍ତର ସମାଚାର ସବୁ ଦେଖାଏ ବନ୍ୟା ବାତ୍ୟା ସବୁ ବିଷୟରେ ବି ଜଣାଏ ଆଉ ବାକି ରହିଲା ଯେଉଁ ପ୍ରିଣ୍ଟ୍ର ଯେଉଁ ଆମର ପେପର ଗୁଡ଼ାକ ଆସୁଛି ଆମ ସମ୍ବାଦ ପ୍ରତିଦିନ ସମାଜ ଏମିତି ସବୁ ଆସୁଛି ସବୁଦିନ ପେପର ଓଡ଼ିଆରେ ସେ ସବୁ ପ୍ରିଣ୍ଟ୍ ହୁଏ ଆଉ ଆମେ ସବୁ ପଢ଼ୁ ସବୁଦିନ ଭଲ ଲାଗେ